ଆମ ସଂସ୍କୃତିରେ ବିବାହକୁ ପ୍ରଥମ ବା ପ୍ରାଧାନ୍ୟ ଦିଆଯାଏ ବିବାହରେ ବିବାହ ବିବାହରେ ଆମ ଓଡ଼ିଆମାନଙ୍କର ବହୁତ ପ୍ରକାର ରୀତିନୀତି ଥାଏ ମାନେ ବ ପ୍ରତି ଧର୍ମରେ ଅଲଗା ଅଲଗା ରୀତିନୀତି ଥାଏ ଆମ ହିନ୍ଦୁ ଧର୍ମରେ ଖାସ୍ କରି ବିବାହକୁ ବହୁତ ପ୍ରାଧାନ୍ୟ ଦିଆଯାଏ ଏବଂ ବହୁତ ପ୍ରକାର ନୀତି ନିୟମ ଥାଏ ପ୍ରଥମରେ ବିବାହ ଯେତେବେଳେ ହୁଏ ପ୍ରଥମ ନିର୍ବନ୍ଧ ନିର୍ବନ୍ଧ ହୁଏ ତା'ପରେ ବରକୁ ବରକୁ ନିମନ୍ତ୍ରଣ କରି ଅଣାଯାଏ ବର ଆସିସାରିବା ପରେ ବରକୁ ବରଣୀ କରାଯାଏ ତା'ପରେ କନ୍ୟା ଆଉ ବରକୁ ବସିକି ବିବାହ କାର୍ଯ୍ୟ ଆରମ୍ଭ ହୁଏ ବିବାହ ଏକ ଏମିତି ଏକ ପ୍ରଥା ବା ପରମ୍ପରା ଯିଏକି ଆମ ସମାଜକୁ ବା ଆମ ପାଖରେ ଥିବା ଲୋକଙ୍କୁ ଭଲ ଶିକ୍ଷା ଦେଇଥାଏ ବା ଦୁଇ'ଟା ପରିବାରକୁ ଗୋଟେ ଗୋଟେ ମାନେ ଭଲ ବନ୍ଧନରେ ବାନ୍ଧେ ବିବାହ ଗୋଟେ ଓଡ଼ିଆ ଓଡ଼ିଆ ବା ଆମ ହିନ୍ଦୁ ପରମ୍ପରାର ମୁଖ୍ୟ ସଂସ୍କୃତି